ଭବ୍ୟ ଚିକେନ୍ କାଉଣ୍ଟର୍ରୁ କହୁଥିଲେ କି ମାଂସ ଚିକେନ୍ ମାଂସ ଅଛି କି

ଆପଣଙ୍କ ଦୋକାନରେ କ'ଣ କ'ଣ ଆଇଟମ୍ ଅଛି ଆଉ ମୋ ଭଉଣୀ ବାହାଘର ପାଇଁ ମୋତେ ମାଂସ ଦରକାର ଥିଲା କ୍ଵିଣ୍ଟାଲ୍ଟେ ରେଟ୍ କେତେ କ'ଣ ଅଛି କୁହନ୍ତୁ ଆଉ ଟିକିଏ କମ୍ କଲେ ହେବନି କି ଆମ ଗାଆଁରେ ତ କମ୍ ରେଟ୍ ଅଛି ନା ଅଧିକା ହୋଇଯାଉଛି ଆଉ ଟିକିଏ କମ୍ କରନ୍ତୁ ଆମ ଏଇନା ତ କମ୍ ରେଟ୍ ଅଛି କ'ଣ କହିଲେ କେତେ ଅଛି କେତେ କାଟିବେ ଆଉ ଶହେ ନବେ କ'ଣ ଅଧିକା ହୋଇଯାଉନି ଆଉ ଟିକିଏ କମ୍ କରନ୍ତୁ ଆଉ ଟିକିଏ କମ୍ କରନ୍ତୁ ଆମର ଏଠି ତ କମ୍ରେ ଶହେ ପଚାଶରେ ମିଳୁଛି ନା ଆପଣ ତ ଅଧିକା କରିଦେଉଛନ୍ତି ରେଟ୍ ଆପଣ ଫିକ୍ସ ରେଟ୍ କରି କୁହନ୍ତୁ ନା ହଉ ଠିକ୍ ଅଛି ହଉ ଠିକ୍ ଅଛି ଭଉଣୀ ବାହାଘର ଦିନ ଆଣି ଦେବେ ଗୋଟେ କ୍ଵିଣ୍ଟାଲ୍ ଖାଲି ଚିକେନ୍ ଦେବେ ଗୋଟେ କ୍ଵିଣ୍ଟାଲ୍ ମାଛ ନାହିଁ ମାଂସ ଚିକେନ୍ ମାଂସ ମଟନ୍ ନାହିଁ କେତେ ରେଟ୍ ନାଇଁ ଥାଉ ଚିକେନ୍ ଗୋଟେ କ୍ଵିଣ୍ଟାଲ୍ ଖାଲି ଚିକେନ୍ ମୁଁ ଯେତିକିରେ କହୁଛି ସେତିକିରେ ଫିକ୍ସ୍ କରିଦିଅନ୍ତୁ ମୋ ଭଉଣୀ ବାହାଘର ପାଇଁ ଆଣିଦେବେ ପଚିଶ ତାରିଖ ଯାଏଁ ଆଣିଦେବେ ଆଉ ମୁଁ ଏଇ ପଇସା ଫୋନ୍ପେ' କରିଦେବି ନହେଲେ ଆସିକି ନେଇଯିବେ ହଉ ଠିକ୍ ଅଛି ଗଲେ କଥା ହେବା